କୋଉଠି ଆସିଥିଲ ଏପଟେ ରନିଂ ଆସିଥିଲ କି ମର୍ଣ୍ଣିଂ ଓ୍ୱାକ୍ ଇଏ ଇଲେକ୍ସନ୍ ଆସିବ କେତେ ଦିନ ଗଲେ କୋଉ ପଟେ ଭୋଟ୍ ଦେବ ତ ଏଇ ବର୍ଷ ସେ ବର୍ଷ ତ ଦେଇଥିଲୁ କଂଗ୍ରେସରେ ଦେଇଥିଲୁ କିଛି କାମ ଦେଲା ନାଇଁ ହଁ ହଁ ଏଟା ଦେବୁ ସେଟା ଦେବୁ କହିଲେ ମାତ୍ର କିଛି ଦେଲେ ନାଇଁ ଏବେ କୋଉଟାକୁ ଦେବା ତୁମେ କାହାକୁ ଦେଇଥିଲ ହଉ ସେ ବର୍ଷ ତ କିଛି କରିଲେ ନାଇ ପାଞ୍ଚ ବର୍ଷର ଭିତରେ ଏବେ କାହାକୁ ଭୋଟ୍ ଦେଲେ ହେବ ଫେର୍ କାହାକୁ ଦେବା ଶଙ୍ଖ ଚିହ୍ନକୁ ଦେବାନି କି ହଏ ଶଙ୍ଖ ଚିହ୍ନକୁ ଦେଲେ କେଯାଣି ଉଁ କିଏ କଂଗ୍ରେସକୁ ଏକା ଦେବ ତୁମେ ମୁଇଁ କଂଗ୍ରେସକୁ ଦେବି ନାଇଁ ହଁ ବୋଲି କହିଦେବି ଆଉ ଏଇଠି ଶଙ୍ଖ ଚିହ୍ନକୁ ଭୋଟ ଦେଇଦେବି ଏମିତି ଏକା କରିବା କଥା ହେଟା କିଛି କରିଦେଉ ନାହାନ୍ତି କିଛି ନାଇଁ ଗାଁରେ ଗାଁକୁ ଥିଲା ବାଲାକୁ ଦେଉଛନ୍ତି ଗରିବ ଲୋକ ସେମିତି ଏକା ରହି ଯାଉଛନ୍ତି

କିଛି କରୁନାହାନ୍ତି ସେ ଇଲେକ୍ସନ୍ ଟାଇମ୍ରେ ଭୋଟ୍ ନିଅନ୍ତୁ ବୋଲି କିନା ତୁମର ଗାଁରେ ଆସିବେ ନାଇଁ ସବୁ ଯୋଗାଇଦେବି ବୋଲି କହିବେ ଲାଷ୍ଟରେ କିଛି ଦେବେ ନାଇଁ ଭୋଟ୍ ଦେବାକୁ ବି ଇଚ୍ଛା ହେଉନାହିଁ ଭଉଣୀ ଆଠ ନଅ ଦିନ ହେବନାହିଁ ତାହେଲେ ଭଲ ଲୋକକୁ ଦେବାର ଅଛି ଏଇ ବର୍ଷ

ଆର ଦେବା ଇ ଆମର ସାଙ୍ଗସାଥୀମାନଙ୍କୁ ମିଶା କରିବା ଏ ଆଲତୁ ଫାଲତୁ ଲୋକ ମାନକୁଁ ଦିଅ ନାଇଁ ଭୋଟ୍ରେ ଭଲ କାହାକୁ କିଏ କରଦେବେ ଏଟା ଭଲ ଲୋକଙ୍କୁ ଏକା ବୁଝେଇକି କହିବାର ଅଛି ସବୁ ଲୋକକୁଁ ଆରେ ତୁମେ ଏକା କୁହା ତୁମ ସାଙ୍ଗସାଥୀ ମାନକୁଁ କାହାକୁ କାହାକୁ ଭୋଟ୍ ଦେବା ବିଷୟରେ ତାଙ୍କମାନଙ୍କୁ ବୁଝାଅ ନହେଲେ ଦେଇଦେବେ ତାଙ୍କମାନଙ୍କୁ ଯିଏ କରିବେ ନାଇଁ ତାକୁଁ ଦେଇଦେବେ ତୁମେ ମିଶା ଆଇବା ସେ ପାଞ୍ଚ ବର୍ଷ ପରେ କିରା ଗୋଟେ କର ରାଜନୀତି ତୁମେ ହୁଅ ଛିଡ଼ା ହେଲେ ଆମେ ଭୋଟ୍ ଦେବୁ ଜିତାଇବୁ ମାତ୍ର ଠିକ୍ରେ କରିଦେବାର ଅଛି